କୃଷି ଶିଳ୍ପୀକୁ କେତେ କଷ୍ଟ କାମ ହୋଇଥାଏ ଆପଣ ମାନେ ବିଶ୍ୱାସ କରିପାରିବେନି ସାମୂହିକ ହେଉ କି ଜୀବିକା କୃଷି ହେଉ କୃଷି କାମ ମାନେ ବହୁତ କଷ୍ଟ କରିବାକୁ ପଡ଼ିଥାଏ ସାମୂହିକ କାର୍ଯ୍ୟରେ ତ ବହୁତ କଷ୍ଟ ପଡ଼ିଥାଏ ଜୀବିକା କାର୍ଯ୍ୟରେ ତା ଠୁ ଅଧିକ କଷ୍ଟ ପଡ଼ିଥାଏ ସାମୂହିକ କୃଷି ଗୁଡ଼ିକ ହେଉଛି ଧାନ ଗହମ ଚାଉଳ ଇତ୍ୟାଦି ଆଉ ଜୀବିକା କୃଷି ହେଉଛି ପନିପରିବା ଫଳ ଚାଷ ଇତ୍ୟାଦି ଆମେ ଯଦି ଜୀବିକା ଚାଷ କରିଥାନ୍ତେ ତାହେଲେ ଆମକୁ ବହୁତ ପଇସାର ଲାଭ ହୋଇଥାଏ ଆଉ ଯଦି ସାମୂହିକ ଚାଷ କରୁଥିବା ତାଠୁ ଅଧିକ ଲାଭ ହୋଇଥାଏ କାରଣ ସାମୂହିକ ଆପଣ ଏକା କିମ୍ବା ଆପଣଙ୍କ ସାଙ୍ଗ ସାଥି ମାନେ ମିଶି କରିଥାନ୍ତି ଜୀବିକା କୃଷିକୁ ଆପଣ ଏକା କରନ୍ତି କିନ୍ତୁ ବହୁତ ଲାଭବାନ ହେଇଥାନ୍ତି ସେଥିପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚାନ୍ତରେ ପକେଇଦେଇପାରେ ସେଥିପାଇଁ ସାମୂହିକ କୃଷିକୁ ହିଁ ବହୁତ ଲୋକମାନେ କରିଥାନ୍ତି ନିଜ ଘରେ କିମ୍ବା ନିଜ ସ୍ଥାନରେ କରିଥାନ୍ତି ଶାମୁ ଶିଳ୍ପୀ ଶିଳ୍ପୀ ଉନ୍ନତିକୁ ଉନ୍ନତ କରିବାପାଇଁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ଶିଳ୍ପୀ କାର୍ଯ୍ୟ ପାଇଁ ବହୁତ କିଛି ସେମାନେ ଉପକରଣ ଜିନିଷ ସବୁ ବାହାର କରନ୍ତୁ ଏବଂ ସେମାନଙ୍କୁ ମାଗଣାରେ କରନ୍ତୁ କିମ୍ବା ପଇସା ଅଳ୍ପ ପଇସାରେ ତ୍ୟାଗ କରନ୍ତୁ